ମୁଁ ହେଉଛି ଓଡ଼ିଶା ରାଜ୍ୟର ଆମ ରାଜ୍ୟର ମୁଖ୍ୟ ଆଦିବାସୀ ମାନଙ୍କର ମୁଖ୍ୟ ବୃତ୍ତି ହେଉଛି ଚାଷ କାର୍ଯ୍ୟ ଚାଷ କାର୍ଯ୍ୟ ଦ୍ୱାରା ଅନେକ ଜୀବିକା ନିର୍ବାହ କରିଥାନ୍ତି ଆମ ଅଞ୍ଚଳର ପ୍ରାୟ ସମସ୍ତ ଆଦିବାସୀ ଚାଷ କାର୍ଯ୍ୟରେ ନିଜେ ନିୟୋଜିତ ହେଇଥାନ୍ତି ଆଉ ନିଆରା ପରିବାର ପରିପୋଷଣ କରିଥାନ୍ତି ଚାଷ ବ୍ୟତୀତ ଚାଷ ବ୍ୟତୀତ ଅନେକ ଲୋକ କୁଲି ମଜୁରୀ ଶ୍ରମିକ ଶ୍ରମିକ କାର୍ଯ୍ୟରେ ନିୟୋଜିତ ହେଇଥାନ୍ତି ମୁଖ୍ୟତଃ ହେଉଛି ଚାଷ କାର୍ଯ୍ୟ ପଶ୍ଚିମ ଓଡ଼ିଶାର ମେରୁଦଣ୍ଡ ତେଣୁ ଏ ଅଞ୍ଚଳର ଅଧିବାସୀମାନେ ପ୍ରାୟ ନିଜକୁ ଚାଷ କାର୍ଯ୍ୟରେ ନିୟୋଜିତ କରିଥାନ୍ତି ସମସ୍ତେ ଚାଷ କ୍ଷେତ୍ରରେ ଲାଗି ରହିଥାନ୍ତି ଏଠାରେ ନାନା ପ୍ରକାର ଚାଷ କାର୍ଯ୍ୟ ହେଇଥାଏ ଯେପରି ଯଥା ଧାନ ମୁଗ ବିରି କୋଳଥ ହେଇଥାଏ ଏ ଚାଷ ଶୁଖା ଅଞ୍ଚଳରେ ଚାଷ ଥରେ କରାଯାଇଥାଏ କିନ୍ତୁ କେନାଲ୍ ଅଞ୍ଚଳରେ ଚାଷ ଦୁଇ ରୁ ତିନି ଥର ମଧ୍ୟ ହୋଇଥାଏ ଚାଷ ସଙ୍ଗେ ସଙ୍ଗେ ପନିପରିବା ମଧ୍ୟ କରିଥାନ୍ତି ପନିପରିବା ଯଦ୍ୱାରା ପନିପରିବାର ର ଲୋକମାନେ ନିଜର ଜୀବିକା ନିର୍ବାହୀଥାନ୍ତି ପନିପରିବାରେ ବ୍ୟବସାୟରେ କରି ସେମାନେ ନିଜର ଜୀବନ କାଟିଥାନ୍ତି ଚାଷ ସଙ୍ଗେ ସଙ୍ଗେ ପନିପରିବା ତତ୍ ସଙ୍ଗେ ସଙ୍ଗେ ସେମାନେ ସମିକ୍ କାର୍ଯ୍ୟରେ ମଧ୍ୟ ନିଜକୁ ନିୟୋଜିତ କରିଥାନ୍ତି ଆମ ଅଞ୍ଚଳରେ କେହି କିଛି ପାରମ୍ପରିକ ଆଦିବାସୀ କଳା ଅଛି ଯାହା ଲୋକମାନେ ଅତି ଧୂମଧାମରେ ମାନିଥାନ୍ତି ଏ ଅଞ୍ଚଳରେ ପାରମ୍ପାରିକ ଆଦିବାସୀ କଳା ହେଉଛି ଧୂମସା ଯାହା ଆଦିବାସୀମାନଙ୍କର ମୁଖ୍ୟ ଜୀବିକା ଭାବରେ ଲାଗିଥାଏ ସେମାନେ ଏହାକୁ ଉପଭୋଗ କରି ଅତ୍ୟନ୍ତ ସୁଖରେ ରହିଥାନ୍ତି